ହଁ କାର୍ଯ୍ୟ କ୍ଷେତ୍ରରେ ମାନେ ଯେକୌଣସି କାର୍ଯ୍ୟ ମୁଁ କରୁଥିବି ଯଦି ଅନ୍ୟ କୌଣସି କାର୍ଯ୍ୟ ଦ୍ୱାର ମାନେ ମୋ ମାନେ ମାଇଣ୍ଡକୁ ଗୋଟେ କଠିନ ପରିସ୍ଥିତିକୁ ପରିସ୍ଥିତି ଆସେ ମାନେ କଠିନ ପରିସ୍ଥିତି ଆସେ ସେ ସମୟରେ ମୁଁ ତାକୁ ମାନେ ଭାବି ଚିନ୍ତି ମାନେ ଭାବି ଚିନ୍ତି କିରି ମାନେ ଡିସିସନ ନେଇ ସେ କାର୍ଯ୍ୟକୁ ମୁଁ ପରିଚାଳନା କରେ ମାନେ ତରବର ନ ହେଇ ଭାବି ଚିନ୍ତି ଧର ମୁଁ ପାଠ ପଢୁଛି ତା ବେ ତା ବ୍ୟତୀତ ଅନ୍ୟ ପରିସ୍ଥିତିରେ ସମ୍ମୁଖୀନ ହୁଏ ଅନ୍ୟ କିଛି ଅସୁବିଧା ଯଦି ମୋର ଆସେ ତ ମୁଁ ପାଠ ଉପରେ ପ୍ରେସର ନ ଦେଇ ସେହି ପରିସ୍ଥିତିକୁ ମାନେ ମୁଁ ଆରାମ ସେ ତାକୁ ଭାବିଚିନ୍ତି ତା'ର ଡିସିସନ ନେଇ ସେହି ପରିସ୍ଥିତିକୁ ମୁଁ ପରିଚାଳନା କରିଦିଏ ଏବଂ ମୁଁ ପାଠ ଉପରେ ସେହି ପରିସ୍ଥିତିକୁ ଜମା ବି ପକେଇବାକୁ ଦିଏନି ତାକୁସୁବିଧା ସ ମାନେ ବିନା ଅସୁବିଧାରେ ତାକୁ ମୁଁ ସମ୍ମୁଖୀନ କରି ପରିଚାଳନା କରିଦିଏ